ହଁ ହ୍ୟାଲୋ ଭାଇ ଆପଣ ଜୋମାଟୋରୁ କହୁଛନ୍ତି ନା ମୋର କିଛି ଅର୍ଡ଼ର କରିବାର ଥିଲା ଆମ ଘରକୁ କୁଣିଆ ଆସିଛନ୍ତି ତ ରୋଷେଇର ସେତିକି ଭିତରେ ଆମର ରୋଷେଇ ହେଇପାରିବନି ସେଥିପାଇଁ ମୁଁ ଜୋମାଟୋରୁ କିଛି ଅର୍ଡ଼ର କରିବାପାଇଁ ଚାହୁଁଛି ତ ଆଜି ରବିବାର ଯେହେତୁ ଅଛି ନନଭେଜ୍ ଆଇଟମ୍ କିଛି ଗୋଟେ ହେବାର ଅଛି ଆପଣଙ୍କ ପାଖରେ କ'ଣ କ'ଣ ସବୁ ନନଭେଜ୍ ଆଇଟମ୍ ଭଲ ଭଲ ହେଇପାରିବ ଆପଣ ଟିକିଏ ମୋତେ ଜଣେଇ ପାରିବେକି ଭାଇ ମଟନ୍ ହେଇପାରିବନି କି ଆମ ଘରକୁ ଯେଉଁ କୁଣିଆ ଆସିଛନ୍ତି ସେମାନେ ମଟନ୍କୁ ବେଶୀ ଭଲ ପାଆନ୍ତି ତ ସେଥିଲାଗି ମୁଁ କମ୍ ସମୟ ଭିତରେ ମୁଁ କେମତି ମଟନ୍ ସେମାନଙ୍କୁ ଖାଇବାକୁ ଦେଇପାରିବି ସେହି ଅନୁସାରେ ମୁଁ ଆପଣଙ୍କୁ ଫୋନ୍ କରିଥିଲି ଆପଣଙ୍କ ପାଖରେ ଆଭେଲେବୁଲ୍ ହେଇପାରିବ ତ ଠିକ୍ ଅଛି ଯଦି ହେଇପାରିବ ତାହେଲେ କେତେ ସମୟ ଭିତରେ ଭାଇ ଆପଣ ଆଣିକି ଦେଇପାରିବେ ଠିକ୍ ଅଛି ମୁଁ ଆଡ଼୍ରେସ୍ଟା ଆ ଯେହେତୁ ତାଙ୍କର କିପ୍ୟାଡ଼୍ ଫୋନ୍ ତ ଆମ ଘର ସାଇଟ୍ରେ ତାଙ୍କରି ଘରକୁ ହିଁ କୁଣିଆଟା ଆସିଛନ୍ତି ତ ତାଙ୍କ ପାଇଁକି ମୁଁ ହିଁ ଅର୍ଡ଼ର କରିଛି ମୋରି ଫୋନ୍ରୁ ତ ତାଙ୍କର ଯେହେତୁ ଫୋନ୍ ନାହିଁ ତ ତାଙ୍କ ଘର ଆପଣମାନେ ଆପଣ କେମିତି ପାଇବେ ମୁଁ ସେଇର ଠିକଣାଟା ଦେଉଛି ଆମ ଘରଟା ପତିତପାବନ ପାଟଣା କିନ୍ତୁ ଆମ ଘରକୁ ଆମ ଘର ପାଖରେ ଯେଉଁ ଆସିଛନ୍ତି ତାଙ୍କ ଘରକୁ ଯେଉଁ ପଡ଼ୋଶୀ ଆସ ଆମ ଘର ପଡ଼ୋଶୀ ପାଖକୁ ଯେଉଁ କୁଣିଆ ଆସିଛନ୍ତି ତ ତାଙ୍କ ଘରର ଆଡ଼୍ରେସ୍ଟା ମୁଁ ଆପଣଙ୍କୁ ଦେଉଛି ଆପଣ ଟିକିଏ ଟିପନ୍ତୁ ତ ଅମଳପଳା ଗଳି ଗଦି ଦୋକାନ ସାହି